ଆମ ଘରେ ରହୁଥିବା ଇଲୋକଟ୍ରୋନିକ୍ସ ଜିନିଷ ହେଉଛି ଆମର ଯେପରିକି ଫ୍ରିଜ ଅଛି ଏସି ଅଛି ଆଉ ଗ୍ରାଇଣ୍ଡର ମେସିନ୍ ଅଛି କୁଲର ଅଛି ଆଉ ମାଇକ୍ରୋଓଭନ ବି ଅଛି ଆମର ଆମର ଫ୍ରିଜର କାମ ରହୁଛି ଆମର ଜିନିଷକୁ ଯେକୌଣସି ଜିନିଷ ଆମେ ଠିକ୍ସେ ତାକୁ ରଖିପାରୁଛୁ ନଷ୍ଟ ବି ହୋଇପାରୁନି ଆଉ ଏଇଟା ଆମର ପାଖାପାଖି ତିନି ବର୍ଷ ହେଲା ଆମେ ତାକୁ ୟୁଜ କଲୁଣୁ ଆଉ ଏସିଟା ବି ଆମର ଲାଗିଛି ଆମର ଖରାଦିନ ପାଇଁ ବହୁତ କାମ ଦେଉଛି ଆଉ ବାହାରୁ ଆସିଲେ ଆମେ ବହୁତ ଠିକ୍ସେ ଶୋଇ ପାରୁଛୁ ଟିକେ ସେଇଟା ବି ଆମର ଏବେ ଗୋଟିଏ ବର୍ଷ ହେଲା କିଣା ହୋଇଛି ଆଉ ରହିଲା କମ୍ପ୍ୟୁଟର କମ୍ପ୍ୟୁଟର ଆମର ବି ସେଥିରେ ବୋଧେ ନେଟ୍ ଫେଟ୍ ସୁବିଧା ବି ଆମେ ପାଇପାରୁଛୁ ଆଉ ସେଇଟା ବି ଆମର ତିନିବର୍ଷ ହେଲାଣି କିଲା କିଣା ହେଲାଣି ଆଉ ରହିଲା ଆମର ମାଇକ୍ରୋଓଭନ ଆମର ଯେକୌଣସି ଟାଇମରେ ଆମେ ଆସିଲେ ଘରକୁ ଖାଦ୍ୟ ଯଦି ଥଣ୍ଡା ହୋଇ ଯାଇଥାଏ ଆମେ ସେଠି ବି ଗରମ କରିକି ଆମେ ଠିକ୍ସେ ଖାଇ ପାରୁଛୁ ଆଉ ସେଇଟା ଆମର ଦଶ ବର୍ଷ ହେଲା ପାଖାପାଖି କିଣା ହେଲାଣି ଆଉ ରହିଲା ଟିଭି ଟିଭି ଯେ ଆମେ ବହୁତ ବି ସୁବିଧା ପାଇପାରୁଛୁ ଯେପରିକି ନିଉଜ୍ ଫିଉଜ୍ ଦେଖିପାରୁଛୁ ଆଉ ଖେଳ ଫେଳ ବି କି କୌଣସି ଜିନିଷ ଏନ୍ଟରଟେନ୍ମେଣ୍ଟ୍ ବି ଦେଖିପାରୁଛୁ ଆଉ ସେଇଟା ପାଖାପାଖି ଆମେ ତିରିଶି ବର୍ଷ ହେଲାଣି କିଣିଲୁଣୁ ଏହିପରି ଆମେ ସବୁ ସୁବିଧା ପାଉଛୁ ଆଉ